ଆମ ଜିଲ୍ଲାରେ ପ୍ରସିଦ୍ଧ ଝଙ୍କଡ଼ବାସିନୀ ମନ୍ଦିରକୁ ବିଭିନ୍ନ ପ୍ରକାର ପର୍ଯ୍ୟଟକ ମାନେ ଆସୁଛନ୍ତି ବିଭିନ୍ନ ଦେଶରୁ ଆସୁଛନ୍ତି ତ ତାଙ୍କ ରହିବା ପାଇଁ ଆମକୁ କିଛି ତ ବ୍ୟବସ୍ଥା କରିବାକୁ ପଡ଼ିବ ସେଥିପାଇଁ ମନ୍ଦିରର ପୂଜକ ମାନେ ତାଙ୍କୁ ରହିବା ପାଇଁ କହିଥାନ୍ତି ଆଉ କମ୍ ଟଙ୍କା ଦେଖେଇକି ନେଇ ଯିବେ ସତ କିନ୍ତୁ ଯେତେବେଳେ ପର୍ଯ୍ୟଟକ ମାନଙ୍କର ମାନେ ତାଙ୍କ ଦେଶକୁ ଯିବାର ଥିବ ସେ ସେତେବେଳେ ତାଙ୍କର ତ ଘର ଯେତେବେଳେ ନେଇନ୍ତି ଭଡ଼ାଟାକୁ ଛାଡ଼ିବାକୁ ତ ପଡ଼ିବ ତ ସେତେବେଳେ କମ୍ ଟଙ୍କା କହି ହେଇଥିବା ଯେଉଁ ପୂଜାରୀ ଆଣିଥିବେ ସେମାନେ ଅଧିକା ଟଙ୍କା ହିଁ କହିକିନା ଦେଇଥାନ୍ତି ସେତେବେଳେ ବହୁତ ହଇରାଣ ଅସୁବିଧା କରିବାକୁ ପଡ଼ିଥାନ୍ତି କାରଣ ସେ କହିଛନ୍ତି ଗୋଟା ମୂଲ୍ୟ ଟଙ୍କା ଆମକୁ ତ ନେଇଯିବେ କେମିତି ଏତେ ଟଙ୍କା ତ ପାଖରେ ତ ପଇସା ଥିବା ଦରକାର ନାହିଁ ଯିଏ ଧର ଦୂରରୁ ଆସିଛନ୍ତି ସେ ତ ପଇସା ଆଣିକି ଆସିଥିବେ ଯିଏ ଗରିବ ଲୋକ ତାଙ୍କୁ ତୁମେ କହିକି ଠକାମି କରିକି ତ ନେଇ ଆସୁଛ ଯେତେବେଳେ ଗରିବମାନଙ୍କ ଯେଉଁଥିରେ ପଇସା ନଥିବ ସେ କ'ଣ କରିବେ ତ ପର୍ଯ୍ୟଟକ ମାନଙ୍କୁ ଏମିତି ହଇରାଣ କରିବା କଥା ନୁହେଁ କରିିକିନା ଯେଉଁ ବାଟେ ଯାଇକି ପର୍ଯ୍ୟଟକ ବାଟକୁ ହଇରାଣ କରୁଛନ୍ତି ତ ସେମିତି କରନ୍ତୁ ନାହିଁ ତ ସୁବିଧା ତାଙ୍କୁ ପଚାଶ ଟଙ୍କା କହିକି ପଚାଶ ଟଙ୍କାରେ ଭୋଗ କରିକିନା ଶହେ ଟଙ୍କାର ମାଗୁଛନ୍ତି ଦାବି କରୁଛନ୍ତି ଶହେ ଟଙ୍କା ଦିଅନ୍ତୁ ଆମେ ଭୋଗ କରିକି ଆପଣଙ୍କୁ ଆଣିକି ଦେଇ ଦେବୁ ତ ସେମିତି ପର୍ଯ୍ୟଟକ ମାନଙ୍କୁ ହଇରାଣ କରନ୍ତୁନି ତାଙ୍କୁ ଯେହେତୁ ଆସିଛନ୍ତି ଆମ ମା'ଙ୍କ ପାଖକୁ ତାଙ୍କୁ ଭଲରେ ଅସୁବିଧାରେ ରଖନ୍ତୁନି ସୁଯୋଗ କରନ୍ତୁ ଆଜିକାଲି ବି ବ୍ୟବସ୍ଥା ବହୁତ ହେଇଗଲା ସଚେତନତା ସମସ୍ତେ ହେଇଯାଉଛନ୍ତି ତ ସୁବିଧାଜନକ ହେଇଗଲାଣି ସେଥିପାଇଁ ଆମ ଝଙ୍କଡ଼କୁ ଆସୁଥିବାରୁ ଆମକୁ ବହୁତ ଗର୍ବିତ